ଆମର ବା ଆମର ଗୋଟିଏ ବାଇକ୍ ଅଛି ବାଇକ୍କୁ ଆମେ ଭଲ ଭାବରେ ଯତ୍ନ ନେଇଥାଉ ଯେମିତିକି ତା'ର ରିପ୍ୟାରିଙ୍ଗ୍ ବେଳେ ଗ୍ୟାରେଜ୍ ମାଧ୍ୟମରେ ରିପ୍ୟାରିଙ୍ଗ୍ କରିପାରିଥାଏ ବାଇକ୍ର କୌଣସି ପାର୍ଟ୍ସ୍ କି କିମ୍ବା ବ୍ରେକ୍ ଫ୍ରେକ୍ ଯଦି କୌଣସି ଖରାପ ହେଇଥାଏ ତେବେ ଆମେ ମେକାନିକ୍ ଦ୍ୱାରା ସେ ସେଗୁଡିକୁ ସଜାସଜି କରିଥାଏ ଆଉ ସପ୍ତାହକୁ ଥରେ କିମ୍ବା ଦୁଇ ଥର ନିଶ୍ଚୟ ବାଇକ୍କୁ ଆମେ ଧୋଇଥାଏ ପରିଷ୍କାର ପରିଛନ୍ନ ରଖିଥାଏ ମାସେ ସକାଳେ ଯୁଆଡ଼େ ବି ବାହାରେ ପ୍ରଥମେ ଆମେ ବାଇକ୍କୁ ପୋଛି ସଫାସୁତୁରା କରି ବାହାରକୁ ଯାଏ ତା'ପରେ ମୋବିଲ୍ ଫୋବିଲ୍ ଦରକାର ହେଲେ ଚେଞ୍ଜ ବି କରିଥାଉ ସର୍ଭିସିଙ୍ଗ୍ କରିଥାଏ ଯେମିତିକି ମୋର ବି ଗୋଟେ ସ୍କୁଟି ଅଛି ମୁଁ ବି ତାକୁ ବହୁତ ଭାବରେ ଯତ୍ନ ନେଇଥାଏ ଯୁଆଡ଼େ ବି ବାହାରକୁ ଯିବାର ଥିଲେ ମୁଁ ସ୍କୁଟିକୁ ଭଲ ଭାବରେ ପୋଛେ ଏବଂ ଟାୟାର୍ ଟିଉକୁ ଚେକ୍ କରେ କାଳେ ପଙ୍କଚର୍ କି ହେଇ ହେଇଥାଇ ପାରେ କି ବ୍ରେକ୍ ଫ୍ରେକ୍ ସବୁ ଚେକ୍ କରେ ତା'ପରେ ଯୁଆଡ଼େ ଦୂର ଜାଗାକୁ ବି ଯିବାର ଥିଲେ ମୁଁ ବାହାରି ଯାଏ ଯଦି ଆମେ ଦୂର ଜାଗାକୁ ବି ଯାଇଥାଉ ଆମର ଆମର ଥକାପଣ ଦୂରାଇବା ପାଇଁ ଆମେ ମୁଣ୍ଡରେ ହେଲମେଟ୍ ବି ଥକାପଣ ଦୂରାଇବା ପାଇଁ ଆମେ ରାସ୍ତାରେ ଚା ଫା ପି ରେଷ୍ଟ୍ ନେଇ ଆରାମ ସେ ଧିରେ ଧିରେ ବାଇକ୍ରେ ଯାଇଥାଉ ପାନ ଫାନ ପାଟିରେ ଚୋବାଇ ଚୋବାଇ ଆମେ ବାଇକ୍ ଚଲାଇ ଥାଉ ନିଦ ନ ଲାଗିବା ପାଇଁ ବାଇକ୍ରେ ଯିବା ସମୟରେ ପାନ କି ପାନ କି ପୁଡ଼ିଆ ଫୁଡ଼ିଆ ପାଟିରେ ପକାଇକି ଚୋବାଇ ଚୋବାଇ ବାଇକ୍ ଚଲାଇ ଥାଉ